ଓଡ଼ିଶାର ଅବହଳିତ ବା ସମ୍ପ୍ରଦାୟର ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ଆମେ ନେଉଛୁ କାରଣ ଆମର ପଶ୍ଚିମ ଓଡ଼ିଶା ହଉ ବଲାଙ୍ଗୀର ଆଉ ସୁନାବେଡ଼ା ଏସବୁରେ ଶିକ୍ଷାର ଏତେ ପ୍ରସାର ହେଉ ନାହିଁ ସାଧାରଣତଃ ସେମାନଙ୍କୁ ପାଠ ପଢ଼ା ଗଲେ ପିଲାମାନଙ୍କୁ ସେମାନେ ପାଠର ବିଷୟ କିଛି ଜାଣୁନାହାନ୍ତି ସେଥିପାଇଁ ତାଙ୍କ ପାଇଁ ସରକାର କ'ଣ କରିଛନ୍ତି ନା ପ୍ରତ୍ୟେକ ଦିନ ଅଣ୍ଡାର ବ୍ୟବସ୍ଥା କରିଛନ୍ତି ଖାଦ୍ୟ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି ଖାଦ୍ୟ ପିଲାମାନେ କିପରି ଖାଇବେ ଖାଦ୍ୟ ଖାଇଲେ ପିଲାମାନେ ଆଗ୍ରହୀ ହେବେ ସ୍କୁଲକୁ ଆସିବା ପାଇଁ ସ୍କୁଲକୁ ଆସିବା ପାଇଁ ସେମାନେ ଆଗ୍ରହ କରିବେ ସେଥିପାଇଁ କ'ଣ କରିଛନ୍ତି ନା ଗଭର୍ନମେଣ୍ଟ ବି କିଛି ପଦକ୍ଷେପ ନେଇଛନ୍ତି ଛୁଆମାନେ କେମିତି ଧୀରେ ଧୀରେ ପାଠ ପଢ଼ିବେ ଆଜିର ନାଗରିକ କାଲି ଦେଶର ଭବିଷ୍ୟତ ସେଥିପାଇଁ ପିଲାମାନଙ୍କୁ ଯେଉଁ ଗରିବ ଅଛନ୍ତି ବା ଯେଉଁମାନଙ୍କର ଏତେ ଆୟର ବ୍ୟବସ୍ଥା ନାହିଁ ସେଥିପାଇଁ ସରକାର କ'ଣ କରିଛନ୍ତି ନା କାଳିଆ ବୃତ୍ତି ବୋଲି ଗୋଟେ ଦିଆଯାଉଛି କାଳିଆ ବୃତ୍ତି ଯାହାକୁ ଆମେ କହୁଛେ କାଳିଆ ଯୋଜନା ଯେଉଁ ପଇସା ଧାରରେ ପିଲାମାନେ କଲେଜରେ ଓ ସ୍କୁଲରେ ଆଡ଼ମିଶନ୍ କଲେ କଲେଜରେ ସେମାନଙ୍କୁ କାଳିଆ ବୃତ୍ତି ବୋଲି ଗୋଟେ ମାସିକ ଆକାରରେ ଦରମା ଦିଆଯାଉଛି ଯାହାଫଳରେ କି ସେଠାରେ ପିଲା କିଛି ଦରମା ପାଉଛନ୍ତି ଇନ୍ଷ୍ଟଲ୍ମେଣ୍ଟ ଟାଇପ୍ର ପାଉଛନ୍ତି ଦ୍ଵିତୀୟତଃ ପରୀକ୍ଷା ଫିସ୍ ତାଙ୍କ ପାଇଁ କମ୍ ହେଇପାରୁଛି ଆଡ଼ମିଶନ୍ର କମ୍ ହେଉଛି ସେଥିପାଇଁ ଏଇଟା କାଳିଆ ବୃତ୍ତି ପିଲାଙ୍କୁ ଦିଆଯାଉଛି ଭିନ୍ନକ୍ଷମ ଛାତ୍ରଙ୍କ ପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାର ସେମାନଙ୍କୁ ଫ୍ରି ଫ୍ରି କଷ୍ଟରେ ବି ଆଡ଼ମିଶନ୍ କରାଇ ଦିଆଯାଉଛି ସେମାନେ କିପରି ପାଠ ପଢ଼ିବେ ସ୍କୁଲ କଲେଜର ବ୍ୟବସ୍ଥା ମଧ୍ୟ ହେଉଛି ହଷ୍ଟେଲର ବ୍ୟବସ୍ଥା ମଧ୍ୟ ହେଉଛି ଏହିପରି ଭାବରେ ସରକାର ବହୁତ କିଛି ପଦକ୍ଷେପ ନେଇଛନ୍ତି ଆମେ ସାଧାରଣତଃ ପିଲାମାନେ ପାଠ ଉପରେ ଏତେ ଗୁରୁତ୍ୱ ଦେଉ ନାହୁଁ କାରଣ ଆମେ ଜାଣିଛେ ଯେ ଆଜିର ନାଗରିକ କାଲି ଦେଶର ଭବିଷ୍ୟତ ପିଲାମାନେ ଯଦି ପଢ଼ି ଚାଲିବେ ଦେଶ ମଧ୍ୟ ବଢ଼ି ଚାଲିବ ପିଲା ଯେହେତୁ ପଢ଼ିି ନ ଚାଲିବେ ଦେଶ ମଧ୍ୟ ବଢ଼ି ଚାଲିବ ନାହିଁ ଏହିପରି ଭାବରେ ପିଲା ଯଦି ବଢ଼ିବେ ଆମ ଦେଶ ଉନ୍ନତି କରି ଚାଲିବ କଳ୍ପନା ଚାୱଲା ଭଳିଆ ଯଦି ଲୋକ ବାହାରିବେ ପିଲା ବାହାରିବେ ଆମ ଦେଶର ଉନ୍ନତି ବି ହବ ଏହିପରି ଭାବରେ ଆମ ଦେଶ ଆଗକୁ ଆଗକୁ ଚାଲି ଚାଲିିବ